ଭାରତୀୟ ଚଳଚ୍ଚିତ୍ର ବହୁତ ଭଲ ଏଥିରେ ମଧ୍ୟ କିଛି ଶିଖିବାର ଅଛି ଜାଣିବାର ଅଛି ପରିବାରକୁ ନେଇକି ଦେଖିବାର ଅଛି ଭାଇ ଭାଇ ସମ୍ପର୍କ ବାପ ମା'ଙ୍କ ପ୍ରତି ଭଲପାଇବା ପରିବାର ପ୍ରତି ଭଲପାଇବା ଏହି ଗୀତ ମାଧ୍ୟମରେ ବି ଆମେ ବହୁତ କିଛି ଶିଖୁଛୁ ହଁ ଏହି ଗୀତ ମଧ୍ୟ ବହୁତ ସୁନ୍ଦର ପରିବାରରେ ଏହି ଚଳଚ୍ଚିତ୍ର ଭାରତୀୟ ଚଳଚ୍ଚିତ୍ର ପରିବାରକୁ କେମିତି ଏକାଠି ବାନ୍ଧିକି ରଖିପାରୁଛି ତାହା ବି ଶିଖିବାର ଅଛି କେମିତି ଦୁର୍ନୀତି କରିଥିବା ଲୋକମାନେ କେମିତି ଅଳ୍ପ ଦିନରେ ବିନାଶ ହୁଅନ୍ତି ସେଥିରୁ ମଧ୍ୟ ଶିଖିବାର ଅଛି ଏହି ଚଳଚ୍ଚିତ୍ର ବହୁତ ଅତି ଶିକ୍ଷିକି ମଣିଷ ଜୀବନକୁ ବି ପରିବର୍ତ୍ତନ କରିଦେଇପାରୁଛି ମୁଁ ପାରିବାରିକ ଆଧାରିତ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭଲଲାଗେ ମୋର ଅତି ପ୍ରିୟ ଅଭିନେତା ହେଲା ଉତ୍ତମ ମହାନ୍ତି ଅଭିନେତ୍ରୀ ହେଲା ଅପରାଜିତା ପୁଅ ମୋର ଭୋଳା ଶଙ୍କରର ଗୀତ ଗୁଡ଼ିକ ଅତି ମନ ମୁଗ୍ଧକର ମୋତେ ମୋ ହୃଦୟକୁ ଛୁଇଁଲା ଭଳିଆ ଆମର ଗୀତିକାର ହେଲା ଲତା ମଞ୍ଜେସ୍କର ସେ ଉଚ୍ଚ କୋଟିର ଗୀତ ବୋଲନ୍ତି ମୋତେ ବହୁତ ବହୁତ ବଢ଼ିଆ ଲାଗେ ତାଙ୍କ ଯେଉଁ ଶିଖିବା ବି ଜାଣିବାର ଅଛି ତାଙ୍କ ଗୀତର